ଆମର୍ ଜାଗାରେ ପରିବହନ୍ ଲାଗି ଦେଖିଲେ ପନିପରିବାରୁ ନେଇ କରି ଧାନ୍ ତକ୍ ସବୁ ସୁବିଧା ବହୁତ୍ ବଢ଼ିଆଁ ଅଛି ତା'ପରେ ଦେଖିବାର୍ ଗଲେ ସିଜନ୍ ହିସାବରେ ପନିପରିବା ବହୁତ୍ ଚାଲୁଛି ତା'ପରେ ଧାନ ସିଜନ୍ରେ ବି ବହୁତ ଆମର୍ ଧାନ୍ ଯାଉଛେ ବାହାରକେ ଯାଉଚେ ମାନେ ଓଡ଼ିଶା ହିଁ ଭିତରେ ରହୁଛେ କିନ୍ତୁ ବାହାରକେ ସବୁ ଅଲଗା ଅଲଗା ମିଲ୍ ମାନଙ୍କେ ଗୋଦାମ୍ ଯାଉଛେ ସବୁ ଗାଡ଼ି ମଟର୍ ସବୁ ବଢ଼ିଆ ସୁବିଧା ଅଛି ରୋଡ଼୍ ରାସ୍ତା ବି ବଢ଼ିଆଁ ଅଛି ଆରୁ ସେଥିର୍ ଲାଗି ହେନ୍ତା କିଛି ଅସୁବିଧା ହେଇ ନାଇନ ଯେ ଯେନ୍ତା କି ଆମର୍ ଇନ ପଶିବାର୍ ଜିନଷ୍ ଦେଖାବାର୍ ପଡ଼ବା ସବୁ ରୋଡ଼୍ ରାସ୍ତା ତ ବଢ଼ିଆଁ ଅଛେ ଗାଡ଼ି ମଟର୍ ସବୁ ଯାଉଚେ ବ୍ୟବସ୍ତା ପରିବହନ ଲାଗି ଠିକ୍ ଅଛି ଏକ୍ ନମ୍ବର ଅଛି ଆର୍ ସେଥିଲାଗି ବହୁତ୍ ବଢ଼ିଆଁ ମୋତେ ତ ଭଲ୍ ଲାଗସି